ମୁଁ ପିଲାବେଳେ ଗେମ୍ ଖେଳିବାରେ ଆମ ବଡ଼ ଭାଇ ମାନଙ୍କୁ ଠୁ ଦେଖିଛି ଆଉ ଗେମ୍ ଖେଳିବାରେ ମୋର ବି ବହୁତ ଇଚ୍ଛା ଆଉ ପିଲାବେଳୁ ବିଁ ବହୁତ ଥର ଗେମ୍ ଖେଳିଛି ଏମିତି ପିଲାବେଳେ ଅସୁବିଧା ସମୟରେ ମୋବାଇଲ୍ ନ ଥିବା ଯୋଗୁଁ ମୁଁ ଗେମ୍ ଖେଳିପାରେ ନାହିଁ ଆଉ ବଡ଼ ହେଲା ପରେ କେତେଥର ଏ ଗେମ୍ ବି ଖେଳିଛି ଗେମ୍ ଖେଳିବା ଦ୍ୱାରା

ଭଲ ଲାଗେ ମନ ଭଲ ଲାଗେ ଗେମ୍ ଖେଳିବା ଦ୍ୱାରା ଆମେ ମନ ଶାନ୍ତି ବେଳେ ଆଉ ପିଲାବେଳେ ଆମେ କେତେଥର ବି ଗେମ୍ ବି ଖେଳିଛୁ ଗେମ୍ ଦ୍ୱାରା ପିଲାମାନଙ୍କୁ ଖୁସି ବା ଆନନ୍ଦ ଲାଗିଥାଏ ଯେହେତୁ ଗେମ୍ରେ ପିଲାମାନେ ମନ ଦେଇ କୌଣସି କାମରେ ବି ମନ ଲାଗେ ଗେମ୍ ଖେଳିବା ଦ୍ୱାରା ପିଲାମାନଙ୍କ ମନ ଭଲ ରହେ ଗେମ୍ ଖେଳିବା ଦ୍ୱାରା